ତମ କତିରୁ ମୁଁ ଗୋଟେ ହେଡ଼ଫୋନ ଆଣିଥିଲି ସେଇଟା ମୋ ସ୍ତ୍ରୀ ତରଫରୁ ଗିଫ୍ଟ ଥିଲା ସେଇଟା ଭଲ ଥିଲା ତାକୁ ମୁଁ ବିଲକୁ ନେବା ପାଖରୁ ରାତିରେ ଶୋଇବା ପର୍ଯ୍ୟନ୍ତ ତାକୁ ୟୁଜ କରୁଥାଏ ତାପରେ ମୋଠୁ ଦେଖି ମୋ ସାଙ୍ଗ ମାନେ ପଚାରିଲେ ତୁ କେଉଁଠୁ ଆଣିଲୁରେ କେତେ କେମିତି କ'ଣ ସାର୍ଭିସ ଦଉଛି ମୁଁ କହିଲି ସେଇଟା ବହୁତ ଭଲ ଭଲ ସାର୍ଭିସ ଦଉଛି ଏଇ କମ୍ପାନୀର ଆଣିବୁ ଏମିତି ଜିନିଷ ବି ଭଲ ଥିଲା ତା ସାଉଣ୍ଡ ତା ବ୍ୟାଟେରୀ ଚାର୍ଜ ସବୁ ଭଲ ଥିଲା